ଆଜିକାଲି ସନ୍ତରଣକାରୀମାନଙ୍କ ପହଁରିବା ସମୟରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରୁଛନ୍ତି ଆଗକାଳରେ ଏତେ ସବୁ ସୁବିଧା ସୁଯୋଗ ନଥିଲା ଯେଉଁମାନେ ସନ୍ତରଣକାରୀମାନେ ଖୋଲା ଦେହରେ ଏବଂ କିଛି ବିନା ପ୍ରସାଧନ ସାମଗ୍ରୀରେ ସେମାନେ ପହଁରୁଥିଲେ କିନ୍ତୁ ଆଜିକାଲି ଯେଉଁ ସନ୍ତରକାରାରୀମାନେ ତାଙ୍କ ପାଇଁ କିଛି ସ୍ଵତନ୍ତ୍ର ପୋଷାକ ମଧ୍ୟ ଆସୁେ ତାହାକୁ ସୁଇମିଂ ପୋଷାକ କୁହନ୍ତି ସେଇ ପୋଷାକ ପିନ୍ଧିବା ଦ୍ୱାରା ଆମ ଦେହରେ ପାଣି ଜମି ପାଣି ଲାଗିନଥାଏ ଏବଂ ସେ ପୋଷାକରେ ପାଣି ସେ ଛାଡ଼ି ଯାଇଥାଏ ଏବଂ ସନ୍ତରଣ କାରୀମାନେ ପହଁରିବା ସମୟରେ ସେମାନଙ୍କ କାନରେ ପାନି ପଷିଯିବ ସେଥିପାଇଁ ସେମାନେ କାନରେ ମଧ୍ୟ ସାମଗ୍ରୀ ଲଗେଇଥାନ୍ତି ଏବଂ ସେମାନେ ଅଧିକା ଟାଇମ୍ ଯଦି ଆମେ ପାଣି ଭିତର ତେବେ ଆମ ଆଖି ଲାଲ ହୋଇଯିବ ସେଥିପାଇଁ ସେମାନେ ଆଖିରେ ଚଷମା ଲଗେଇଥାନ୍ତି ଏହି ଚଷମାଗୁଡ଼ିକ ସ୍ୱତନ୍ତ୍ର ପ୍ରକାର ତିଆରି ହୋଇଥାଏ ଏବଂ ଏହି ଚଷମାର ତିଆରି ହେବା ଶୈଳୀ ଖୁବ୍ ଅଲଗା ପ୍ରକାର ଏବଂ ସେ ଚଷମା ପିନ୍ଧାର ଆମ ଆଖିକୁ ଟୋପା ମଧ୍ୟ ପାଣି ଯାଇନଥାଏ ଏବଂ ସବୁବେଳେ ଆମେ ପହଁରିବା ଦ୍ୱାରା ଆମ ମୁଣ୍ଡ କେଶ ମଧ୍ୟ ଖରାପ ହୋଇଥାଏ ସେଥିପାଇଁ ଏକ ସ୍ୱତନ୍ତ୍ର ଧରଣ ଟୋପି ମଧ୍ୟ ମିଳୁଚି ଏହିସବୁ ସାମଗ୍ରୀ ଆମେ ପିନ୍ଧିବା ଦ୍ୱାରା ଆମର ବିଭିନ୍ନ ଜାଗାରେ ଜଳ ପ୍ରବେଶ କରିପାରିନଥାଏ ଏବଂ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେ ପହଁରି ପାରିଥାଉ ଏବଂ ଆଜିକାଲି ସନ୍ତରଣ ଗାରମାନଙ୍କର ଦେଖ ବିଭିନ୍ନ ପ୍ରକାର ଜିନିଷକୁ ଧ୍ୟାନ ଦଆଯାଉଚି ଯେମିତି ପହଁରିବା ସମୟରେ ଯଦି ଅଧା ରାସ୍ତାରେ କିଏ ଯଦି ହାଲିଆ ହେଇଚି କି ବୁଡ଼ି ଯାଉଥିବ ତ ସେଠାରେ ଦଉଡ଼ିର ବ୍ୟବସ୍ଥା କରାଯାଇଛି ଏବଂ ତା ଆଖପାଖରେ ଟାୟାର୍ ମଧ୍ୟ ଦିଆଯାଇଛି ଏବଂ ଯେମିତି କେହି ବାଡ଼େଇ ନହେବେ ସେଥିପାଇଁ ମଧ୍ୟ ବହୁତଗୁଡ଼ିଏ ବ୍ୟବସ୍ଥା କରାଯାଇଛି